ହଁ ଭାଇ କୁହ ଜୋତା କ'ଣ ସାଇଜ୍ ସାଇଜ୍ କେତେ ଯେ ଜୋତାଟା ଆମର ପରାଗନ୍ ଅଛି ଫ୍ଲାଇଟ୍ ଅଛି ଆଡ଼ିଡ଼ାସ୍ ଅଛି ନାଇକ୍ ଅଛି ଆଉ ବିଭିନ୍ନ ପ୍ରକାରର କମ୍ପାନୀର ଅଛି ବ୍ରାଣ୍ଡ ଅଛି ନନ୍ ବ୍ରାଣ୍ଡ ବି ଅଛି ବ୍ରାଣ୍ଡ ବି ଅଛି କ'ଣ ନେବେ ଆପଣ ବ୍ରାଣ୍ଡ ନା ନନ୍ ବ୍ରାଣ୍ଡ ବ୍ରାଣ୍ଡ ହଁ ହଉ କ'ଣ ବାହାଘର ଫାହାଘର ଅଛି ନା କଁ ଆଡ଼ିଡ଼ାସ୍ର କ'ଣ ଜୋତା ନେବେ ନା ସାଣ୍ଡାଲ୍ ଜୋତା କେତେ ରେଞ୍ଜ୍ ଭିତରେ ନେବେ କହିଲେ ହଁ ସାଇଜ୍ କେତେ ଆଠ ଆମର ଆଡ଼ିଡ଼ାସ୍ର ତ କଲର୍ ବେଶି ହେବନି ଦେଖିଦିଅନ୍ତୁ ଏଇଟା ଅଛି କଲର୍ ତାର ଦୁଇ ତିନି ପ୍ରକାର କଲର୍ ହେବ ଆଡ଼ିଡ଼ାସ୍ର ହଁ ହ୍ୱାଇଟ୍ର ଦେଖୁନ ଥୁଆ ହେଇଛି ହେଇଟି ଦେଖ ଦେଖ ଏଇଟା ବି ଭଲ ମାନିବ ଏଇ ପର୍ପଲ୍ କଲର୍ଟା ଭଲ ମାନିବ ଆପଣଙ୍କୁ ନହେଲେ ଏକୁ ହ୍ୱାଇଟ୍ କଲର୍ଟା ଅଛି ମିକ୍ସିଂ ଯେଉଁ ବ୍ରାଉନ୍ ବ୍ରାଉନ୍ କଲର୍ଟା ଏଇଟା ମାନିବ କ'ଣ କହିଲେ ଆପଣ ତ କହିଲେ ଦଶ ନମ୍ବର ନା ନଅ ନମ୍ବର ଦରକାର ହଁ ନଅ ନମ୍ବରଟା ଦେଖନ୍ତୁ ଏଇଟା ଦେଖନ୍ତୁ ଏଇଟା ନଅ ନମ୍ବର ଅଛି ଏଇଟା ନଅ ନମ୍ବର ନା ଏଇଟା ଭଲ ନାହିଁ ଏଇଟା ଟିକେ ଡ୍ୟାମେଜ୍ ହେଇଯାଇଛି ଏଇଟା ଦେଖନ୍ତୁନି ଆଉ ଗୋଟେ ଦେଖାଉଛି ମୁଁ ଏଇଟା ଦେଖନ୍ତୁ ଏଇଟା ଦେଖନ୍ତୁ ଏଇଟା ନଅ ନମ୍ବର ଅଛି ଭଲ ଲାଗିବ ଆପଣଙ୍କୁ ଦେଖନ୍ତୁ ଏଇଟା ହଁ ଏଠି ଆମର ଛଅରୁ ଷାଠିଏ ସମସ୍ତଙ୍କ ପାଇଁ ମିଳିବ ଜେଣ୍ଟସ୍ ଲେଡ଼ିଜ୍ ସମସ୍ତଙ୍କ ପାଇଁ ମିଳିବ ଛଅରୁ ଷାଠିଏ ହଁ ପୁଅ ପାଇଁ ପୁଅକୁ କେତେ ବର୍ଷ ଆଠବର୍ଷ ଭିକେସି କମ୍ପାନୀର ଭଲ ଅଛି ଡିଜାଇନ୍ର ଦେଖୁନାହାନ୍ତି ସାଣ୍ଡାଲ୍ ନେବେ ନା ଜୋତା ଜୋତା ଜୋତା ହେଲେ ଆପଣ ପରାଗନ୍ର ଜୋତା ଦେଖିଦିଅନ୍ତୁ ଭଲ ଭଲ ଡିଜାଇନ୍ର ଅଛି ଡିଜାଇନ୍ କରାହେଇଛି କିନ୍ତୁ ଆମ ଆମର ପରାଗନ୍ ଛଡ଼ା ଆଉ ଯାହାକୁ ନେବେ ଆଡ଼ିଡାସ୍ ହେଉ କି ନାଇକ୍ ହଉ ଭଲ ଡିଜାଇନ୍ ପାଇବେନି ମାନେ ବ୍ରାଣ୍ଡେଡ଼୍ ପାଇବେ କିନ୍ତୁ ଡିଜାଇନ୍ ପାଇବେନି କିନ୍ତୁ ପାରାଗନ୍ରେ ଭଲ ଡିଜାଇନ୍ ପାଇବେ ନହେଲେ ଭିକେସି ଦେଖିଦିଅନ୍ତୁ ଭଲ ଡିଜାଇନ୍ ପାଇବେ କମ୍ ପ୍ରାଇସ୍ରେ ବି ପାଇଯିବେ ଭିକେସି ଭିକେସି ଦେଖନ୍ତୁ ଏଇଠି ସାଇଜ୍ ଦେଖନ୍ତୁ ଚାରି ନମ୍ବର ପାଞ୍ଚ ନମ୍ବର କ'ଣ ଦରକାର ଦେଖନ୍ତୁ ଭିକେସି ଏଇଟା ହେଉଛି ଆପଣଙ୍କର ପଡ଼ିଯିବ ପ୍ରାଇସ୍ ଏମ୍ ଆର୍ ପି ଅଛି ତିନିଶହ ପଚାଶ ଆପଣଙ୍କୁ ଡିସ୍କାଉଣ୍ଟ ହେଇକି ଦୁଇଶହ ନବେ ପଡ଼ିଯିବ ହଁ ହଉ ହଉ ଦୁଇଶହ ଅଶୀ ଦିଅନ୍ତୁ ଆଉ କ'ଣ କରିବା ଆପଣଙ୍କ ପାଇଁ ତା'ହେଲେ ଟିକେ ଡିସ୍କାଉଣ୍ଟ କରୁଛି ନହେଲେ ଆମର ଏଠି ଡିସ୍କାଉଣ୍ଟ ନାହିଁ ଏଠି ବ୍ରାଣ୍ଡେଡ଼୍ ପାଇବେ କିଛି ଡିସ୍କାଉଣ୍ଟ ନାହିଁ ଆପଣଙ୍କର ଟୋଟାଲ୍ ଦଉଚି ଦୁଇଟା ଯାକ ମିଶାଇକି ଟୋଟାଲ୍ ଆପଣଙ୍କର ତିନିହଜାର ପାଞ୍ଚଶହ କରିଦେଉଛି ଆଉ କ'ଣ ତିନି ହଜାର ପାଞ୍ଚ ଶହ ଦେଇଦିଅନ୍ତୁ ଆଉ ହଁ ହଁ ହଁ